କ୍ରିକେଟ୍ ଖେଳିବା କ୍ରିକେଟ୍ ଖେଳିବା ଆମେ ଏହା ଖେଲିବାକୁ ବହୁତ ଭଲ ଲାଗେ କ୍ରିକେଟ୍ ଖେଳ ପ୍ରଥମେ ମୁଁ କ୍ରିକେଟ୍ ଗୋଟେ କ୍ରିକେଟ୍ ଖେଳାଳି ମୁଁ କ୍ରିକେଟ୍ ଖେଳୁଛି ଏହା ମତେ କ୍ରିକେଟ୍ ଖେଳିବାକୁ ବହୁତ ଭଲ ଲାଗେ ଆମ ଗାଁର ବି ଫିଲ୍ଡ ଅଛି ଆମ ଷ୍ଟାଡ଼ିୟମ୍ କୋରକୁଣ୍ଡା ଯାହା ଯେହେତୁ ବି ଫିଲ୍ଡ ଅଛି ଆମେ ଖେଳା ଖେଳି ସେଇଠି ସବୁବେଳେ ଖେଳା ଖେଳି ଆମେ ହଉଛନ୍ତି ଏବଂ ପିଲାମାନେଙ୍କ ସହିତ ଆମ ମିଶୁଛନ୍ତି ମିଶୁଛି ଖେଳିବା ଖେଳିବା ଖେଳିବାର ନିୟମ ଖେଳିବାର କାରଣ ଇତ୍ୟାଦି ଆମେ ସେଇଠି ଉପଭୋଗ କରୁଛୁ ଏବଂ ଟ୍ରାକିଂ ଇତ୍ୟାଦିରେ କାର୍ଯ୍ୟକଳାପକୁ ଯେଉଁ ଆମେ ଦେଖୁଛୁ ଯେ ସବୁବେଳେ ଖେଳର ଗୋଟେ ନିୟମ ତାହା ଆମେ ମାନିକି ଖେଳିବା ଦରକାର ଏବଂ ଖେଳର କିଛି ନିୟମ ବି ଅଛି ଯାହା ଆମକୁ ମାନିବା ବି ଦରକାର ବା ମାନିବା ତାର ନିଚ ମାନିଲେ ଭଲ ଖେଳ ଗୋଟେ ହୁଏ କ୍ରିକେଟ୍ ଖେଳିବା ଆମ ଗାଁରେ ପିଲାମାନେ ସମସ୍ତେ ଆମ ସହିତ ଖେଳୁଛନ୍ତି କ୍ରିକେଟ୍ ଆମ ଗାଁରେ ପିଲାମାନେ ଅଛି ସବୁ ସେ ଖେଳରେ ନିୟୋଜିତ ବି ହେଉଛନ୍ତି ପ୍ରଥମତଃ ଆମ ଗାଁରେ କ୍ରିକେଟ୍ ଗୋଟେ ଫିଲ୍ଡ ଅଛି ସେଇଠି ଆମେ ଚାରିଟାରୁ ସନ୍ଧ୍ୟା ଚାରିଟାରୁ ଛଅଟା ଯାକ ଆମେ ସେଇଠି ଖେଳା ଖେଳି କରୁଛୁ ଆମେ ସେଇଠି ରହୁଛୁ ଫିଲ୍ଡରେ ସେଇଟା ଗୋଟେ ଆମର ଥାର୍ଟି ଏଇଟ୍ର ଗୋଟେ ଗାଁ ଫିଲ୍ଡ ବା କ୍ରିକେଟ୍ ଫିଲ୍ଡ ସେଇଠି ସାନ ସାନ ପିଲାମାନେ ଆସିକିନା ଭଲି କ୍ରିକେଟ୍ ଏବଂ ଅନ୍ୟ ଅନ୍ୟ କ୍ରୀଡ଼ାରେ ନିୟୋଜିତ ହୋଇ ଉପଭୋଗ ଖେଳର ଆନନ୍ଦ ଉପଭୋଗ କରୁଥାନ୍ତି